ହ୍ୟାଲୋ ସାର୍ ମୋର ମୋ ପାଖେରେ ବର୍ତ୍ତମାନ ଗୋଟେ ଭଲ ପୁସ୍ତକ ଅଛି ମୁଁ ଯାଇଥିଲି ପୁରୀ ସେଠି ପୁରୀ ବୁଲିବା ପାଇଁ ବୁଲିସାରିଲା ପରେ ସେଠି ଦେଖିଲି ଆଉ ଗୀତା ମୋତେ ଟିକେ ସବୁଠୁ ଭଲ ଲାଗେ ମୁଁ ଗୋଟେ ଗୀତା ବହି କିଣିକି ଆଣିଲି ସେଥିରେ ମୋତେ ବି କୃଷ୍ଣଙ୍କ ବିଷୟରେ ପଢ଼ିବା ପାଇଁ ବହୁତ ଭଲ ଲାଗେ କୃଷ୍ଣଙ୍କର ଯେଉଁ ତାଙ୍କର ଉପଦେଶ ବାଣୀ କେମିତି ସେ ଯେଉଁମାନେ ନ୍ୟାୟ ଠାକୁର ହିସାବରେ କେମିତି ଯାଉଥିଲେ ଆଉ ଲୋକମାନଙ୍କୁ ମୁଁ ଯେତେବେଳେ ବର୍ଷା ହେଇନଥିଲା ଆମର ଏଠି ଯେଉଁ ପଠା ମାନେ ପର୍ବତ ପୂଜା କରିକି କେମିତି ବର୍ଷା କରାଇଥିଲେ ତାଙ୍କର କେମିତି ଭକ୍ତ ସୁଦାମା ଥିଲେ ତାଙ୍କର ଭକ୍ତ କେମିତି ତାଙ୍କୁ ଖୁଦ ଭଜା ଦେଇକି ସୁଦାମାର ଖୁଦ ଭଜା କେମିତି ଖାଇଥିଲେ ଠାକୁର ଖୁସିରେ ସୁଦାମାକୁ ନିଜ ମାନେ ନିଜ ଆତ୍ମାରେ ସେ ଧରି ରଖିଥିଲେ ସେଇ ଭିତରେ ଗୋପୀମାନଙ୍କ ସହିତ ତାଙ୍କର କେମିତି ମାନେ ନିଜର ମାଆର ଆତ୍ମୀୟତା ଭାବ ଥିଲା ନିଜ ମାଆକୁ ଯେମିତି ଭାବୁଥିଲେ ତାଙ୍କର ସେ ଗୋପୀମାନଙ୍କୁ ସେମିତି ଭାବୁଥିଲେ ଯେମିତି ମାନେ ଯେତେବେଳେ ଯାଇଥିଲେ ସେ କଂସଙ୍କ ପାଖକୁ ନିକଟକୁ ବାଟରେ ଯେତେବେଳେ କୁବଜାକୁ ଦେଖିଲେ ତାଙ୍କ ପିଠିରେ ହାତ ରଖିଲା ପରେ ସେ କେମିତି ମାନେ ସନ୍ତର୍ଜନୀ ଭରପୂର ହେଇଥିଲା ତାଙ୍କର ପୂର୍ବର ଅଭିଶାପ ଫେରି ଆସିଥିଲା ଏମିତି ବିଭିନ୍ନ ପ୍ରକାରର ବିଷୟ ଗୀତାରେ ମାନେ ମାନେ ଭଲ ଭଲ ବିଷୟ ପଢ଼ିବାକୁ ବଢ଼ିଆ ଲାଗେ ଭଲ ସୁନ୍ଦର ଗୀତା ମାନେ ଯେମିତି କହିଛନ୍ତି ମାନେ ରୁଚୁ ନ ରୁଚୁ ଖା ପିତା ଭଲ ଲାଗୁ ନ ଲାଗୁ ପଢ଼ ଗୀତା ଏଇଟା ଆମର ଆଉ ଗୋଟେ ପୁରୁଣା ସଂସ୍କୃତିର ମାନେ କଥା ଅଛି ସେମିତିଆ ଗୀତା ମାନେ ଯେମିତି ବଢ଼ିଆ ଶୁଣିବା ପାଇଁ ବହୁତ ଭଲ ଲାଗେ ପଢ଼ିବା ପାଇଁ ବି ବହୁତ ଭଲ ଲାଗେ କୃଷ୍ଣଙ୍କ ଲୀଳା ଏବେ ବି ଦେଖିଲେ ବଢ଼ିଆ ଲାଗେ ଏ ସେହି ଗୀତା ବହି ମୁଁ ଆଣିକି ମୋ କାନ ପାଖରେ ରଖିଛି ପଢ଼ୁଛି ବି